ହ୍ୟାଲୋ କେବଳ ମୋର ନୁହଁ ଏ ଆମର ଓଡ଼ିଶାର ବି ମଧ୍ୟ ନୁହଁ ଆମ ଓଡ଼ିଶା ବାହାରେ ଆମ ଭାରତରେ ସବୁଠାରୁ ପ୍ରସିଦ୍ଧ ଏବଂ ସମସ୍ତଙ୍କର ପ୍ରିୟ ଖାଦ୍ୟ ହେଉଚି ଡାଲମା ଯାହାକୁ କହନ୍ତି କି ବାଡ଼ିଆ ଡାଲମା ସେଇ ଡାଲମାଟି ଆମର ପିଢ଼ି ପରେ ପିଢ଼ି ଆଗକୁ ବଢ଼ି ଚାଲିଛି ତ ଆଗରୁ ଆମର ଜେଜେମାଆ ତାଙ୍କର ବି ମାଆ ସେମାନେ ବହୁତ ଆଗରୁ ଏହା ଏହି ରେସିପିଟି ରନ୍ଧାଣ କରିଆସିଛନ୍ତି ଏଥିରେ ବିଭିନ୍ନ ପ୍ରକାର ପନିପରିବାର ବ୍ୟବହାର ହୋଇଥାଏ ଅନେକ ଗୁଡ଼ିଏ ପନିପରିବାକୁ ଓ ସିଝା ହୋଇକି ଏହି ଏହା ପ୍ରସ୍ତୁତ କରାଯାଇ ଥାଏ ଏହା ଏହି ପନିପରିବା ଗୁଡ଼ିକ ସିଝା ହୋଇ ସାରିଲା ପରେ ଶେଷରେ ସେଥିରେ ଗୋଟେ ଛୁଙ୍କ ଦିଆହେଇ ଥାଏ ଯାହାକି ଡାଲମାର ଟେଷ୍ଟଟି ବହୁତ ଉଚ୍ଚକୁ ନେଇଯାଇ ଥାଏ ସେ ତେଲ ଜିରା ଲଙ୍କା ଆପଣଙ୍କ ଇଚ୍ଛା ମସଲା ପକାଇ ଆପଣ ଗୋଟେ ଭଲ ଭାବରେ ଛୁଙ୍କ ଦେଇ ଦେଲେ ଡାଲମାଟି ଅତି ସୁନ୍ଦର ଲାଗି ଥାଏ ଯାହାକୁ ଆପଣ ବହୁତ ଆପଣଙ୍କୁ ବହୁତ ପସନ୍ଦ ଲାଗିବ ଏହି ଏହି ଡାଲମାଟି ଆମ ଘରେ ତିଆରି ହେଲେ ଆମର ବହୁତ ସମସ୍ତଙ୍କୁ ପସନ୍ଦ ଲାଗିଥାଏ ଏହା ଯେହେତୁ ଏଥିରେ ପନିପରିବା ସିଝା ହୋଇକି ଅଛି ତ ଏ ଏହା ଦେହ ପାଇଁ ବହୁତ ଭଲ ଏବଂ ଏହା ଗୋଟେ ଉପଯୁକ୍ତ ଖାଦ୍ୟ ମଧ୍ୟ ହଁ ତ ଏହାକୁ ମୁଁ ମଧ୍ୟ ବହୁତ ବହୁତ ଭଲ ପାଏ ଆଜ୍ଞା ଧନ୍ୟବାଦ